ସାର୍ ନମସ୍କାର ମୁଁ ଆପଣଙ୍କ କମ୍ପାନୀରୁ ଗୋଟେ କୁଲରଟେ ଆଣିଥିଲି ଖରାଦିନ ଲାଗି ଯେଉଁଟାକି ମୋ ବାବା ମାଆ ଘରେ ଫ୍ୟାନ୍ ପବନ ନ ଲାଇନ୍ କରେଣ୍ଟ ସଦାବେଳେ ଅପ୍ ଡାଉନ୍ ଫ୍ୟାନ୍ ପବନ ବି ଏତେ ଜୋର ବାଜେନା ଦେହକୁ କୁଲରଟେ ଆଣିଥିଲି ଯାହାକି ପବନ ଭଲ ପବନ ଦେବ ଖରାଦିନ ଖରା ସହି ହବନି ବହୁତ ଜୋର ଖରା ହେଉଛି ସେଥିଲାଗି ଆଣିଥିଲି କିନ୍ତୁ କୁଲରଟି ମୋର ଦୁଇ ତିନି ଦିନ ବି ଭଲସେ ଚାଲିଲାନି ଖରାପ ହେଇଗଲା ଆଉ ଆପଣ ତ ୱାରେଣ୍ଟି କାର୍ଡ଼ କି କିଛି ଦେଇନଥିଲେ ଆଉ ଆମେ ବହୁତ ଦୁଃଖିତ ମନେ କରୁଛୁ ଆଉ ଆହୁରିି ଅସୁବିଧା ହେଉଛି ଆପଣଙ୍କ ପଇସା ଦେବା ଆମର ଠକାମିରେ ପଡ଼ିଲୁ ଆମ ପଇସା ବୁଡ଼ିଗଲା ଆମେ ଆଉ କ'ଣ କରିପାରିବୁ ଏଥିରେ ଭାରି ଅସୁବିଧା ହେଉଛି ଖରାଦିନ ଯେଉଁ ଭୀଷଣ ଗରମ ଟିକେ ପବନ ଟିକେ ଶାନ୍ତିରେ ମଣିଷ ଶୋଇପାରୁନାହିଁ ଆପଣ ଯଦି ଭଲ ବେପାର କରିବାକୁ ଚାହୁଁଛନ୍ତି ତାହେଲେ ଭଲ ଜିନିଷ ବିକନ୍ତୁ ଆମେ ଯଦି ଠକାମିରେ ପକାଇ ଭଲ ପଇସା ପଇସା ନେଲା ବେଳୁ ତ ଆପଣ ଟଙ୍କାଟା କାଟୁ ନାହାନ୍ତି ଆପଣ ପଇସା ହାଡ଼ାହାଡ଼ ନେଇଯାଉଛନ୍ତି କିନ୍ତୁ ଜିନିଷ ଦେଉଛନ୍ତି ଭଲ ନୁହେଁ ଯେଉଁଟାକି ଦୁଇ ତିନିଦିନ ଯାଉଛି ଏମିତି ଛଅ ମାସ ବର୍ଷେ ଯାଇଥାନ୍ତା ଏତେ ମନ ଦୁଃଖ ହୋଇନଥାନ୍ତା ଆଉ ଗୋଟେ ମାସ ବି ଯିବନି ତାହେଲେ ଆମେ ଗୋଟେ ଗରିବ ଘରର ପିଲା ବହୁତ ପରିଶ୍ରମ କରି ପଇସା କମାଉଛୁ ଯେଉଁଟାକି ଆପଣ ବୁଝି ପାରୁନାହାନ୍ତି ତେଣୁ ଦୟାକରି ଭଲ ଜିନିଷ ପଠାନ୍ତୁ କମ୍ପାନୀର ଉନ୍ନତି କରନ୍ତୁ